ଡ୍ରାଇଭର ଭାଇ ଟ୍ରାଫିକ୍ ତ ବହୁତ ଜାମ୍ ଅଛି ଆଉ କେତେ ସମୟ ଲାଗିବ ହସ୍ପିଟାଲ ପହଞ୍ଚିବା ପାଇଁ ମୋତେ ତ ଲାଗୁନି ପାଞ୍ଚ ଦଶ ମିନିଟ୍ ଟ୍ରାଫିକ୍ ଫାଙ୍କା ହବ କାହାକୁ ପଚାରିବ ବୁଝା ନା ଟ୍ରାଫିକ୍ ଫାଙ୍କା ହବାର କେତେ ସମୟ ଲାଗିବ ନହେଲେ ଆଉ ଯଦି ଅଲଗା ରାସ୍ତା ଅଛି ପଛରେ ବୁଝନା ଆଉ ଅଲଗା ରାସ୍ତା ଅଛି ଯଦି ସେଇ ରାସ୍ତା ଦେଇଯିବା